ମୋର କାମ ସରିବା ପରେ ମୁଁ ଯେତେବେଳେ ଫାଙ୍କା ହୋଇଥାଏ ମୋର ଇଚ୍ଛା ହୁଏ କେଉଁଠିକି ଯାଇକି ଟିକେ ଫଟୋ ଉଠାଇବାକୁ ମୁଁ ମୋର ସାଙ୍ଗମାନଙ୍କୁ ମଧ୍ୟ କୁହେ ଆସ ଆଜି ମଣିନାଗ ହେଉ ନଚେତ କୋଟଗଡ଼ ହେଉ ଯିବା ଫଟୋ ସୁଟ୍ କରିକି ଆସିବା ଫଟୋ ସୁଟ୍ କରିବା ପ୍ଲସ୍ ଭିଡ଼ିଓ ବି କରିବା ମୁଁ ମୋର ମୋ ସାଙ୍ଗମାନେ ଫଟୋ ଉଠାଇଦିଅନ୍ତି ସେମାନେ ବି କୁହନ୍ତି ଆମର ବି ଟିକେ ଉଠାଇଦେ ମୁଁ ବି ଉଠାଇ ଦିଏ ଭିଡ଼ିଓ ବି କରୁ ଫଟୋ ଉଠେଇକି ଆସିଲା ପରେ ମୁଁ ତାକୁ ଟିକେ ଜଷ୍ଟ ଏଡିଟ୍ କରେ ତାପରେ ପୋଷ୍ଟ କରେ ଇନ୍ସଟାରେ ହେଉ ଫେସବୁକ୍ରେ ହେଉ ପୋଷ୍ଟ କରେ ଲାଇକ୍ ଆସେ କମେଣ୍ଟ ଆସେ ସମସ୍ତେ ବି ପଚାରନ୍ତି କେଉଁଟା ପ୍ଲେସ୍ ଫଟୋ ଉଠାଇବା ମୋର ସଉକ